ଓଡ଼ିଆରେ ଆମକୁ କହିବାର କିଏ କିଛି ଅସୁବିଧା ନିହୁଏ କାହିଁକିନା ଆମେ ଛୁଆଦିନୁ ଓଡ଼ିଆ ଆମେ କହିଆସୁଛୁଁ ହେଥିରର୍ଲାଗି ଆମ୍କୁ ଓଡ଼ିଆ କହେବାର୍କେ କିଛି ଅସୁବିଧା ନି ହୋଇଥାଏ ଆମେ ଜନମ୍ ହେଲା ଦିନୁ ଓଡ଼ିଆ କହିଆସୁଚୁଁ ଛୁଆଦିନୁ ଓଡ଼ିଆ ବି ପଢ଼ି ଆସିଛୁଁ ହେଥିରର୍ ଲାଗି ଓଡ଼ିଆ ଆମ୍କୁ ବହୁତ୍ ସହଜ୍ ଲାଗ୍ସି ଆମ୍କୁ ଇଂଲିଶ ଇଂଲିଶ ବହୁତ୍ କଡ଼ା ଲାଗ୍ସି ଆମେ ଇଂଲିଶ୍ ଆମେ ଭଲ୍ସେେ ଟିକେ ପଢ଼ି ଜାନୁ ପଢ଼ିି ନିଜାନୁ ଇଂରାଜୀ ବହୁତ୍ କଡ଼ା କଡ଼ା ଆଏ ଇଂଲିଶ୍ ଇଂଲିଶ୍ ଇଂଲିଶ୍ ମତେ ପୁରା ବେକାର୍ ଲାଗ୍ସି ମୁଇଁ କିଛି ବି ପଢ଼ି ନି ଜାନେ କିଛି ବି ବୁଝି ନି ପାରେ ଭଲ୍ସେ ଓଡ଼ିଆରେ ମୁଇଁ ସବୁ ବୁଝି ପାର୍ସିଁ ବହୁତ୍ ପ୍ରଶ୍ନର ଉତ୍ତର୍ ବି ଦେଇ ପାର୍ସିଁ ସମ୍କୁ ଓଡ଼ିଆରେ କଥା ବି କହି ପାର୍ସି